ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ନିଜ ଜବ ଜୀବନର ଏକ ଅଙ୍ଗରୂପେ ଗ୍ରହଣ କରିଥାନ୍ତି କାରଣ ଏହି କୃଷି ଏକ ଏକ ମାଧ୍ୟମ ଏକ ଯାହାଦ୍ଵାରା କି ସେମାନେ ନିଜ ପରିବାରର ଭରଣପୋଷଣ କରିଥାନ୍ତି କାରଣ ତାଙ୍କ ପାଖରେ ଆଉ ଅନ୍ୟ କୌଣସି ବିକଳ୍ପ ନଥାଏ କାରଣ ଗ୍ରାମରେ କୃଷି ହିଁ ଏକମାତ୍ର ବିକଳ୍ପ ଥାଏ ଯାହା ମାଧ୍ୟମରେ କି ସେମାନେ ନିଜର ପରିବାରର ଭରଣ ପୋଷଣ ସହିତ ନିଜ ଜୀବନର ଅନେକ ଗୁଡ଼ାଏ ଅର୍ଥ ଉପାର୍ଜନ ମଧ୍ୟ କରିଥାନ୍ତି ଏହି କୃଷି ବୃତ୍ତି ମାଧ୍ୟମରେ ସେମାନେ ନିଜ ପରିବାରର ଭରଣପୋଷଣ ସହିତ ନିଜର ସାମଗ୍ରିକୁ ମଧ୍ୟ ବାହାରେ ବିକ୍ରୟ କରିଥାନ୍ତି ଏବଂ କିଛି ଅର୍ଥ ଉପାର୍ଜନ କରିଥାନ୍ତି ଯାହା ମାଧ୍ୟମରେ କି ଏହା ଏହି ବୃତ୍ତି ଅତ୍ୟଧିକ ଭଲ ହୋଇଥାଏ